ଆମର ତ ସ୍ତାନୀୟ କଳାକାରମାନେ ଯେତେ ଆମ ପାଖାପାଖି ତ ସେମତି କହିବାକୁ ଗଲେ ପିପିଲି ଚାନ୍ଦୁଆରେ ବହୁତ କଳାକାରମାନେ ସେଠାରେ ତାକୁ ବଜାୟ ରଖିଛନ୍ତି ଏପର୍ଯ୍ୟନ୍ତ ପିପିଲି ଚାନ୍ଦୁଆ ଦେଶ ବା ରାଜ୍ୟର ଅନ୍ୟତମ ଚାନ୍ଦୁଆର ଫେରେ ପ୍ରସିଦ୍ଧ ଆଉ ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏପର୍ଯ୍ୟନ୍ତ ଆମ କଳା ସଂସ୍କୃତିକୁ ବଜାୟ ରଖିଛନ୍ତି ଜାତୀୟ ସ୍ତରରେ ସେ ବହୁତ ପ୍ରସିଦ୍ଧ କରିଛନ୍ତି ଆଉ ଆମର ଗୋପବନ୍ଧୁ ମ୍ୟୁଜିୟମ୍ ସେଠାରେ ମଧ୍ୟ ବହୁତ ଜିନଷ ପାଇଁ ଆମର ସେଇଟା ଫେମସ୍ ବା ପ୍ରସିଦ୍ଧ